ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ଜାତିର ବିଭିନ୍ନ ଭାଷାଭାଷୀର ଲୋକମାନେ ସକାଳରେ ପ୍ରଥମତଃ ଚା ପିଇବାକୁ ପସନ୍ଦ କରନ୍ତି ଯେଉଁଥିପାଇଁ ଯେଉଁଥିପାଇଁ ସମସ୍ତେ ଘରେ ସମସ୍ତେ ଏଇ ଶିଖି ବିି ଯାଆନ୍ତି ଯେ ଚା ତିଆରି କରିବାଟା କାହିଁକିନା ଯେମିତିକି ଆମ ଦେଶର ଭାରତର ସମସ୍ତ ଘରର ସମସ୍ତଙ୍କର ମାନେ ପ୍ରଧାନ ଖାଦ୍ୟ ହିସାବରେ ଏଇଟାକୁ ଗ୍ରହଣ କରିସାରିଲେଣି ପ୍ରଥମରେ ସକାଳୁ ଉଠୁ ଉଠୁ ସେମାନେ ଚା ଗ୍ରହଣ କରିବାକୁ ପସନ୍ଦ କରନ୍ତି ଯେମିତିକି ଚା ବିନା ତାଙ୍କ ଅଧୁରା ଏମିତି ଭାବନ୍ତି ଆଉ ଆମ ଘରେ ବି ସମସ୍ତେ ଚା କୁ ବହୁତ ପସନ୍ଦ କରନ୍ତି ଆମ ଘରେ ଆମ ବାପା ମାଆ ଭାଇ ଭଉଣୀ ଆମେ ସମସ୍ତେ ଚା କୁ ବହୁତ ପସନ୍ଦ କରୁ ନିଜ ଦ୍ୱାରା ସକାଳୁ ଉଠୁ ଉଠୁ ମୋତେ ଚା ବନାଇବାକୁ ପଡ଼େ ଆଉ ଚା ରେ ଚା ବହୁତ ସ୍ଵାଦି ହେଇଥାଏ ମୁଁ ବି ବହୁତ ସୁନ୍ଦର ଚା ବନାଏ ବହୁତ ସ୍ଵାଦି ସୁସ୍ଵାଦୁ ଚା ବନାଇ ଥାଏ ଅମୂଲ ଚିନି ଚା ପତ୍ର ନେଇକି ମୁଁ ଚା ବନାଏ ଆଉ ମୋ ଚା କୁ ମୋ ମାଆ ବହୁତ ପସନ୍ଦ କରନ୍ତି ମୁଁ ଭଲ ଚା ବନାଇପାରେ ବୋଲି ଯେହେତୁ ମୁଁ ଚା ବି ବହୁତ ଭଲ ବନାଇ ଥାଏ ଆଉ ବାପା ମାଆ ବହୁତ ଭଲ ପାଆନ୍ତିି ମୋତେ ଯେ ମୁଁ ଭଲ ଚା ବନାଏ ବୋଲି ମୁଁ ଯେତିକି ସ୍ୱାଦକୁ ଚା ବନାଏ ଆମ ଘରେ କେହି ବି ବନାନ୍ତିନି ଚାହା ବନାଇବାଟା ମୋର ଗୋଟେ ଅଭ୍ୟାସ ହେଇଗଲାଣି ଯେମିତିକି ମୁଁ ସବୁବେଳେ ସକାଳୁ ସକାଳୁ ସନ୍ଧ୍ୟାରେ ଦିନକୁ ଦୁଇ ଚାରି ଥର ମୁଁ ଚାହା ବନାଇ ଦିଏ ମୋ ବାପା ମାଆ ଘରକୁ ହଠାତ କେଉଁଠୁ ବାହାରୁ ଆସିଲେ ମୋତେ କହିବେ ଚା ବନାଇବା ପାଇଁ ଏମିତିକି ମୁଁ ହିଁ ଚା ବନାଏ ଘରେ ଆମେ ଭଲ ଚା ବନାଇ ଥାଏ ମୋ ବାପା ମାଆ ବହୁତ ପସନ୍ଦ କରନ୍ତି ମୋ ଚା ପାଇଁ ମୋ ଦିଦି ବି ଅଛନ୍ତି କିନ୍ତୁ ମୋ ଦିଦି ଭଲ ଚା ବନାଇ ପାରନ୍ତିନି ସେ କହିବ ମୁଁ ତାକୁ କହିଲେ ଚା ବନାଇବାକୁ ପାଇଁ ସେ କହିବ ନା ତୁ ଭଲ ଚା ବନଉଛି ତୁ ଯା ଚା ବନାଇବୁ